ମୋତେ ବାଇକ୍ ବହୁତ ପସନ୍ଦ ଚାରି ପାଞ୍ଚୋଟି ରେସିଂ ବାଇକ୍ ମୋ ପାଖରେ ଅଛି ବାଇକ୍ ଚଲେଇବାକୁ ମୋତେ ପସନ୍ଦ ଲାଗେ ଏବଂ ସାଙ୍ଗମାନଙ୍କ ସହିତ ହଜାର ହଜାର କିଲୋମିଟର ମୋତେ ବାଇକ୍ ରେସିଂ କରିବାକୁ ବହୁତ ଖୁସି ଲାଗିଥାଏ ଏବଂ ମୁଁ ପରିବାର ସହ ବି ବାଇକ୍ ରେସିଂ କରିପାରିଥାଏ ବହୁତ ଦୂର ବାଟ ବାଇକ୍ ଚଲାଏ ମୁଁ ବାଇକ୍ ଚଲାଇଲା ବେଳେ କି ରେସିଂ କଲା ଟାଇମ୍ ରେ ହେଲେମେଟ୍ ଟି ନିହାତି ପିନ୍ଧିଥାଏ ବହୁତ ଦୂରକୁ ଗଲେ ତ ଗାଡ଼ି ଲାଇସେନ୍ସ ବି ନେଇଥାଏ ତ ବହୁତ ବାଟ ଯେମିତିକି ଭୁବନେଶ୍ୱର ଗଲାବେଳେ ମୁଁ ରେସିଂ ବାଇକ୍ ଟାକୁ ନେଇଥାଏ କାରଣ ଶୀଘ୍ର ମୁଁ ପହଁଞ୍ଚିପାରିବି କି ମୁଁ ଟାଇମ୍ ମୋ ସମୟର କିଛିଟା ଉପଯୋଗ ହୋଇପାରେ ସେଥିପାଇଁ ମୁଁ ରେସିଂ ବାଇକ୍ କୁ ମୁଁ ନେଇକି ଯାଇପାରେ ବିଭିନ୍ନ ସମୟରେ ମୁଁ ଅଲଗା ଅଲଗା ବାଇକ୍ ଚଲେଇ ଥାଏ